ସମ୍ବାଦ କାଗଜ ଯୋଗୁଁ ଆମେ ଘରେ ବସି ଅନେକ ରାଜ୍ୟଗୁଡ଼ିକର ଖବର ପଢ଼ିପାରୁଛୁ ଏବଂ ଟିଭିରେ କେତୋଟି ଚ୍ୟାନେଲ୍ ନ ଆସିବା ଯୋଗୁଁ ଆମେ ସମ୍ବାଦ ମଧ୍ୟରୁ ସବୁ ଜିଲ୍ଲାର ଏବଂ ରାଜ୍ୟର ଖବର ଜାଣିପାରୁଛୁ ଆମ ଟିଭିରେ କେତୋଟି ଚ୍ୟାନେଲ୍ ଆସୁଛି ଯେମିତିକିି ଓ ଟି ଭି କଳିଙ୍ଗ ଟି ଭି ନ୍ୟୁଜ୍ ଅଠର ଏମିତି ଅନେକ ପ୍ରକାରର ନ୍ୟୁଜ୍ ଚ୍ୟାନେଲ୍ ଆସେ ମାତ୍ର ଆମର ଟିଭିରେ ସେ ଚ୍ୟାନେଲ୍ ନ ଆସିବା ଯୋଗୁଁ ଆମେ ଦେଖିପାରୁନୁ ମାତ୍ର ମଧ୍ୟ ଆମେ ସମ୍ବାଦ ଯୋଗୁଁ ସମ୍ବାଦ କାଗଜ ଯୋଗୁଁ ସବୁ ରାଜ୍ୟ ଆଡ଼ର ଖବର ଜାଣିପାରୁଛୁ ବହୁତ ଜାଗାର ଖବର ଯେମିତିକି ରାଜନୀତି ଇତ୍ୟାଦି ଏମିତି ଏମିତି ଇତ୍ୟାଦି ଖବର ସବୁ ଆମେ ଜାଣିପାରୁଛୁ ଖବରକାଗଜ ଯୋଗୁଁ ଯେମିତିକି ଆମର ଖବରକାଗଜ ଯାଉଛି ଏପଟେ ସେପଟେ ଆମେ ସମ୍ବାଦ ରହିବା ଯୋଗୁଁ ସମ୍ବାଦ ଥିବା ଯୋଗୁଁ ଆମେ ଘରେ ବସି ପଢ଼ିକି ସବୁ ରାଜ୍ୟର ଏବଂ ସବୁ ଜିଲ୍ଲାର ଖବର ଜାଣିପାରୁଛୁ ଏମିତି ଇତ୍ୟାଦି ଖବର ଆମେ ଘରେ ବସି ସମ୍ବାଦ ଦ୍ୱାରା ଜାଣିପାରୁଛୁ ଏଥିପାଇଁ ସମ୍ବାଦ ଆମକୁ ପଢ଼ିବାକୁ ବି ଭଲଲାଗେ ସମ୍ବାଦରେ କେତେ ପ୍ରକାରର ଖବର ରହୁଛି ଯାହା ଆମେ ଟିଭିରେ ନ ଜାଣିପାରୁଛୁ ନ ଦେଖିପାରୁଛୁଁ ମାତ୍ର ଆମ ଘରେ ବସିକି ସମ୍ବାଦ କାଗଜ ଯୋଗୁଁ ଆମେ ସବୁ ରାଜ୍ୟର ଏବଂ ଜିଲ୍ଲାର ଖବର ଜାଣିପାରୁଛୁ